ଦୁନିଆରେ ବିଜ୍ଞାନର ଅଗ୍ରଗତି ହେବା ଫଳରେ ଯେମିତିକି ସବୁ ଜିନିଷ ବଦଳି ଯାଇଛି ଯେମିତି ସପୋଜ ରୋଷେଇ ଘର ରୋଷେଇ ଘରରେ ଥିବା ବହୁତ ଜିନିଷ ଯେମିତିକି ଆଗ ଜାଳେଣିରେ ସମସ୍ତେ ରୋଷେଇ କରୁଥିଲେ ତ ଏବେ ଜାଳେଣି ବଦଳରେ ଚୂଲିରେ ବି କେହି ରୋଷେଇ କରୁନାହାନ୍ତି ଏବେ ତ ସିଲିଣ୍ଡର ଆସିଯାଇଛି ଗ୍ୟାସରେ ସମସ୍ତେ ରୋଷେଇ କରୁଛନ୍ତି ଠିକ୍ ସେମିତି ପ୍ରଥମେ ଶିଳ ଆଉ ଗୁଡ଼ାରେ ସମସ୍ତେ ମସଲା ବାଟୁଥିଲେ ଚାଉଳ ବାଟୁଥିଲେ କିନ୍ତୁ ଏବେ ସମସ୍ତେ ମିକ୍ସଚର ଗ୍ରାଇଣ୍ଡର ଆସି ଯାଇଛି ଭେରାଇଟି ଭେରାଇଟି ଗ୍ରାଇଣ୍ଡର ମାନେ ଆସି ଯାଇଛି ତ ଏବେ ଆଉ ସେ ଶିଳ ଗୁଡ଼ାର କିଛି ଦରକାର ପଡ଼ୁନି ସେ ଗ୍ରାଇଣ୍ଡର ହିଁ ସବୁ ସମସ୍ତେ ପିଷେଇକି ସେ ବି କାମ ଚଳେଇ ଦେଉଛନ୍ତି ତା'ପରେ ଯେମିତିକି ଆଗ କଡ଼େଇରେ ସମସ୍ତେ ଡାଲି ଇତ୍ୟାଦି ରୋଷେଇ କରୁଥିଲେ ଏବେ କିନ୍ତୁ ପ୍ରେସରକୁକର ଆସି ଯାଇଚି ଏବେ ପ୍ରେସରକୁକର ଆସିଯିବା ଫଳରେ ଖାଇବା ମଧ୍ୟ ଶୀଘ୍ର ହୋଇଯାଉଛି ପୁଣି ତାୱାରେ ତାୱାରେ ଯେମିତି ରୋଷେଇ କରୁଥିଲେ ପିଠା ବନାଉଥିଲେ ତ ଏବେ ଓଭେନ ଆସି ଯାଇଚି ତ ଠିକ ସେମିତି ପୁରା ଯେମିତି ପ୍ରଯୁକ୍ତି ବିଜ୍ଞାନ ଯେମିତି ଆଗେଇ ଯାଉଚି ଦୁନିଆରେ ମଧ୍ୟ ସବୁକିଛି ବୈଦୁତିକ ସବୁ ଆଗେଇ ଯିବାରେ ଚାଲିଛି